ଆଜ୍ଞା ସାର୍ ଆଜ୍ଞା ହଁ ଅଛି

ଆମ ପାଖରେ ତ ବିଭିନ୍ନପ୍ରକାର ମିଠା ଅଛି ଯେମିତି କି ରସଗୋଲା ବୁନ୍ଦିଆ ମୋତିଚୁର୍ କେ ଲଡ଼ୁ ବର୍ଫି ସବୁପ୍ରକାର ମିଠା ଅଛି ଆପଣ କେଉଁ ମିଠା ନେବାକୁ ଚାହୁଁଛନ୍ତି ନାହିଁ ସବୁ କିଲୋ ଦାରିଆ ନେଲେ ଦେଇ ହେବ ଗୋଟା ଦାରିଆ ନେଲେ ବି ନେଇପାରିବେ କିଲୋ ଦୁଇଶହ ଟଙ୍କା ଗୋଟା ବିକ୍ରି ହେଉଛି ତିନିଟଙ୍କା ଅଛି ପାଞ୍ଚ ଟଙ୍କା ଅଛି ସାଇଜ୍ ନେଇକି ଆଉ ଦଶଟଙ୍କା ଅଛି ହଁ ହଁ ନିହାତି ଆପଣ ଅର୍ଡ଼ର କରନ୍ତୁ ହଁ ହଁ ହଁ ଗୋଲାପଜାମ୍ ସେହି ଅଛି ପାଞ୍ଚ ଟଙ୍କା ଲେଖାଁ ସେହି ଅଛି କେଜିଟା ସେହି ଦୁଇଶହ ଟଙ୍କା ହଁ ହଁ ଆପଣ ଯଦି କହିବେ ଆମେ ଆପଣଙ୍କ ଘରେ ବି ପହଞ୍ଚାଇ ଦେଇପାରିବୁ ଆମର ଷ୍ଟାଫ୍ ଅଛନ୍ତି ପିଲା ଅଛନ୍ତି ଆମ ପିଲା ନେଇ ଆପଣଙ୍କ ଘରେ ପହଞ୍ଚାଇ ଦେବେ ଆଜ୍ଞା ହଁ ହଁ ଏକ୍ସଟ୍ରା ଚାର୍ଜଜେସ୍ ଲାଗିବ ଆପଣଙ୍କୁ ନା ଆପଣଙ୍କ ଘରକୁ ଆମ ପିଲା ନେଇକି ଯିବେ ତାଙ୍କ ଗାଡ଼ିରେ ତେଲ ପଡ଼ିବ ପିଲା ଯାଇ ଆପଣଙ୍କ ଘରେ ପହଞ୍ଚିବେ ତ ଆପଣଙ୍କୁ ଆଉ ଦେବାକୁ ପଡ଼ିବ ନା ଯାହା ଆପଣ ଦେବେ ଆଉ କିନ୍ତୁ ଆମ ଦୋକାନ ମିଠାଟା ସବୁଠୁ ଭଲ ମିଠା ଆଜ୍ଞା ହଁ ହଁ ଆପଣ ଯାହା ଶୁଣି ହଁ ଆଜ୍ଞା ଆପଣ ଯାହା ଶୁଣିଛନ୍ତି ଠିକ୍ ଶୁଣିଛନ୍ତି ହଁ ନିହାତି ଆପଣଙ୍କ ସକାଳେ ସାତଟା ଭିତରେ ପହଞ୍ଚାଇ ଦେବୁ ଆପଣ ଯାହା ନା ନା ଆପଣ ଯାହା ଆଡ଼ଭାନ୍ସ ଦେବେ ଆଉ ଯାହା ଆପଣଙ୍କର ପେଣ୍ଡିଙ୍ଗ ଏମାଉଣ୍ଟ ରହିବ ସେଇଟା ଆମ ପିଲା ଗଲେ ଆପଣ ପେମେଣ୍ଟ କରିଦେବେ ଆଉ ଆଜ୍ଞା ମୁଁ ଆପଣଙ୍କୁ ଫୋନ୍ ପେ ନମ୍ବରଟା ସେଣ୍ଡ କରି ଦେଉଛି ଆପଣ କରିଦେବେ ଆଉ ଫୋନ୍ ପେ କରିଦେବେ ହଁ ଦୁଇହଜାର ଖଣ୍ଡେ ଦୁଇହଜାର ଖଣ୍ଡେ କରି ଦେଇଥିବେ ଆଜ୍ଞା ତା ପୂର୍ବରୁ ଟିକିଏ ଦେଇ ଦେବେ ଆଉ ହଁ ହଁ ଆଜ୍ଞା ପଚିଶ ତାରିଖ ଦିନ ସକାଳେ ପହଞ୍ଚିଯିବ ହଁ ହଁ ନିହାତି ନିହାତି ଆପଣଙ୍କ ପାଖକୁ ସକାଳେ ଯାଇ ପହଞ୍ଚିଯିବ ଆଜ୍ଞା